ହଁ ମୁଁ ରେଡ଼ିଓରେ ଖବର ଶୁଣିବାକୁ ପସନ୍ଦ କରେ ଅଲ୍ ଇଣ୍ଡିଆ ରେଡ଼ିଓ ନ୍ୟୂଜ୍ ଚ୍ୟାନେଲ୍କୁ ଅନୁସରଣ କରେ ମୁଁ

ମୁଁ ଡେଲି ଅପଡ଼େଟ୍ ଶୁଣିବାକୁ ଅପେକ୍ଷା କରେ ଯେପରିକି ଜବ୍ ଅପଡ଼େଟ୍ ହଉ କି କେଉଁଠାରେ ଭୂମିକମ୍ପ ହେଲା ଏଁ ଯେମିତି ଦୁର୍ବିପାକ ଏପରି ନ୍ୟୂଜ୍ ଶୁଣିବାକୁ ମୁଁ ଅପେକ୍ଷା କରିଥାଏ ଆଉ ଜବ୍ ଅପଡ଼େଟ୍ ମାନେ ଯେମିତିକି ବି ଇ ଡ଼ି ସି ଟି ଆଉ ଏମିତି ଓଷ୍ଟେଟ୍ ଏମିତି ଏକ୍ଜାମ୍ ଡେଟ୍ ଡେଟ୍ ହଉ କି ତା' ବିଷୟରେ ଯାହା ବି ମଧ୍ୟ ଅପଡ଼େଟ୍ ଆସିଥାଏ ତାହା ମୁଁ ଶୁଣିବାକୁ ଅପେକ୍ଷା କରିଥାଏ